ଏବେ ଯେଉଁ ସ୍କ୍ରିନ୍ ଟଚ୍ ମୋବାଇଲ୍ ବାହାରିଛି ସେଇଥିପାଇଁ ପିଲାମାନଙ୍କର ଖେଳିବା ପାଇଁ ମନ ଲାଗୁନି ହେଲେ ଆମେମାନେ କ'ଣ କରିବା ଆମେମାନେ କ'ଣ କରିବା ପିଲାମାନଙ୍କୁ ବୁଝେଇବା ଡ଼ାକିବା ତାଙ୍କ ସାମ୍ନାରେ ଖେଳିବା ତାଙ୍କୁ ଦେଖେଇବା ଯେ ଏବେ ମୋବାଇଲ୍ ମୋବାଇଲ୍ ଚଲେଇଲେ କିଛି କାମ ଲାଗିବନାହିଁ ଏବେ ସମସ୍ତେ ଗେମ୍ ଖେଲ ବି କରିବାର ଅଛି ଖେଲ କଲେ କ'ଣ ହେବ ପିଲାମାନଙ୍କର ଦେହ ଭଲ ଥିବ ତାପରେ ମାଇଣ୍ଡ ବି ଫ୍ର ହେବ ଆଉ ସେଲ୍ ଫୋନ୍ ବ୍ୟବହାର କଲେ ପିଲାମାନଙ୍କର ମୁଣ୍ଡ ଖରାପ ହୋଇଯିବ ସବୁବେଲେ ସେ ସେଲ୍ ଫୋନ୍ ଉପରେ ଏକା ଯିବ ସେଥିପାଇଁ ଆମେ କ'ଣ କହିବା ପିଲାମାନେ ତମେ ଗେମ୍ ଖେଲ ଖେଲକୁଦ କର ତମର ଦେହ ଭଲ ଥିବ ଷ୍ଟାମିନା ଭଲ ଥିବ ନହେଲେ ତମର ବୟସ ଗଡ଼ିିଗଲେ ତମେ କିଛି କରିପାରିବନି ସେତେବେଳେ ତମେ ପଚାରିବ ନାଇଁ ଭାବିବ ଯେ ଆମେ ଗେମ୍ ଖେଲ ଯଦି ଖେଲୁଥାନ୍ତୁ ହେଲେ ଆମର ଭଲ ହୋଇଥାନ୍ତା ସେଇଟା ଆକା ସମସ୍ତେ ଭାବିବେ ପରେ ସେଇଥିପାଇଁ ମୁଁ କହୁଛି ସମସ୍ତେ ଖେଳକୁଦ କର ହେଲେ ଦେହ ଭଲ ଥିବ ମନ ଭଲ ଥିବ ଏବଂ କିଛି ନା କିଛି କରିପାରିବ